ମୁଁ ଆଉ ମୋ' ସାଙ୍ଗମାନେ ଲକଡାଉନ୍ ସମୟରେ ଆୟୋଜିତ କରିଥିବା ଏକ ଭୋଜିରେ ମୁଁ ମୋର ଏକ ରୋଷେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲି ଏହି ଭୋଜିରେ ଆମେ ଦୁଇଟି କୁକୁଡ଼ା ଆଣିଥିଲୁ ଏବଂ ତାକୁ ମାରି କାଟି ସଫା କରି ରାନ୍ଧିଥିଲୁ ଯେହେତୁ ଆମର ଭୋଜିରେ କେହି ଏତେ ଭଲ ରୋଷେଇ ନକରିପାରୁଥିବାରୁ ମୋତେ ରୋଷେଇ କରିବାକୁ ପଡ଼ିଥିଲା ଏହି ଭୋଜିରେ ମୁଁ ରୋଷେଇ ସମ୍ପନ୍ନ କରିସାରିବା ପରେ ସମସ୍ତେ ମିଶି ସେ ଚିକେନ୍କୁ ଖାଇଥିଲୁ ଏବଂ ସମସ୍ତେ ଭୋଜନ କରିସାରିବା ପରେ ମୋତେ ସାବାସି ଦେଇଥିଲେ ସମସ୍ତେ କହିଥିଲେ କି ତୁ ଭଲ ରୋଷେଇ କରୁ ବୋଲି